ସ୍ୱର ତୁଳନାରେ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଭଲ ଅଛି ଆଉ ଏବେ ସ ସବୁ ପିଲାଏ ଦେଇଛନ୍ତି ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆମେ ସହରକୁ ଯିବାକୁ ଆଗରୁ ପସନ୍ଦ କରୁଥିଲୁ ଏବେ ଯିବାର ନାହିଁ ଆମର ଏଇ ଆମ ଠାରେ ସବୁ ଉପଲବ୍ଧ ହେଇ ସାରିଲାଣି ଯଦ୍ଵାରା କି ଆମେ ଆଉ ସ ସହରକୁ ଯିବାକୁ ପସନ୍ଦ କରୁନାହିଁ ଆଉ ଆମ ଗାଁରେ ସବୁ ଆମ ସ ସୁଯୋଗ ସୁବିଧା ସବୁ ସୁବିଧା ହେଇ ସାରିଲାଣି ଆମେ ସେଥିପାଇଁ ଯେଉଁ ଅସୁବିଧା ହେଲ ଏ ବି ଆମେ ଆମ ପାଖରେ ହସ୍ପିଟାଲ ହେଲାଣି ଆମ ପାଖରେ ମେଡ଼ିକାଲ ଷ୍ଟୋର ଅଛି ସେଇଟାକୁ ଯାଉ ଆଉ ଯେଉଁ ଅସୁବିଧା ହେଇ ସାରିଲେ ସେ ଅସୁବିଧାର ସବୁ ସମ୍ମୁଖୀନ ଆଗକୁ ହେଉଥିଲୁ ଏବେ ହେବାକୁ ପଡ଼ିବାକୁ ପଡ଼େ ନାହିଁ ବେଶୀ କିଛି ହେଲେ ମଧ୍ୟ ଆମେ ପାଖରେ ଯାଉ ହସ୍ପିଟାଲ ତ ହେଇ ସାରିଲାଣି ହସ୍ପିଟାଲକୁ ମଧ୍ୟ ଯାଉ